ଓଡ଼ିଶାର ଦର୍ଶନୀୟ ସ୍ଥାନ ହେଲା ପୁରୀ ଜଗନ୍ନାଥ ମନ୍ଦିର ମୋତେ ପୁରୀ ଯିବାକୁ ବି ବହୁତ ଭଲ ଲାଗେ ଏମିତି ହେଲା କି ଆଗରୁ ମୋର କପଡ଼ା ଦୋକାନ ଥିଲା ମୁଁ ଆମ ଆମ ସହର ଯେଉଁ ରଥଯାତ୍ରା ହୁଏ ରଥ ମୁଁ କପଡ଼ା ବିକେ ତ ଯେତେବେଳେ ଲୋକମାନେ ବିକିସାରେ ଆଉ ଏତି ପାଞ୍ଚ ଛଅ ବଜେ ତ ରଥ ଘିଚିଲା ଟେମ୍କୁ ପହସା ବସାଇକି ଦେଖୁଥାଏ ମୁଁ ବି ଜଗନ୍ନାଥ ମହାପୁରୁ ଡାକୁଥିଲି ଯେ ମୁଁ ବି କେବେ ମାନେ ପୁରୀକୁ ରଥଯାତ୍ରା ଦେଖି ପାରିବି ବୋଲି ଭାବୁଥିଲେି କିନ୍ତୁ ମହାପୁରୁ ଶୁଣିଲେ ଜଗନ୍ନାଥ ମହାପୁରୁ ଶୁଣିଲେ ତା'ପରେ ମୁଁ ଗୋଟେ ଚାକିରି କଲି ସେ ଚାକିରୀ କଲାବେଳକୁ ମୁଁ ଗୋଟେ ଅଫିସରେ କାମ କଲି ସେ ଅଫିସରେ ଏକା କିନ୍ତୁ ସେ ଅଫିସ ଖର୍ଚ୍ଚରେ ମୁଁ ପୁରୀ ଯାଇକି ମୁଁ ତିନିଥର ଦେଖିଛି ମୁଁ କାମ କଲି ସେ ପି ଡବ୍ଲୁ ଅଫିସରେ ସେ ପିଡବ୍ଲୁର ଆଇଜି ଆକାଉଣ୍ଟ ସେକ୍ସନ୍ଟା ଅଛିି ପୁରୀରେ ମାନେ ଭୁବନେଶ୍ୱରକୁ ତାଙ୍କର ଯେଉଁଟା ଅଫିସିଆଲି ସବୁ ଜିନିଷ ଧରିକି ଯାଉ ଆଉ ସେଇଠିକି ପୁରୀକି ଯାଇକି ଦେଇକି ଆସ ବୋଲେ ସେସବୁ ଖର୍ଚ୍ଚଟା ପୁରୀ ଜଗନ୍ନାଥ ମନ୍ଦିରଖି ଦେଖିକି ଆସିବା ପାଇଁ ମୋତେ ଅଫିସରୁ ମିଳିଥିଲା ମାନେ ନିଶ୍ଚୟ ମୋତେ ଭଲ ଲାଗିଥିଲା ଯେହେତୁ ମୁଁ ଦୋକାନରେ ଥାଇକି ମୁଁ କେବେ ପୁରୀ ରଥ ବେଳକୁ ଦେଖିପାରିବି ବୋଲି କିିନା ପୁରୀ ମନ୍ଦିର ଯାଇକି ଦେଖୁଥିଲି କିନ୍ତୁ ଦେଖିଯିବି ବୋଲି ଭାବୁଥିଲି କିନ୍ତୁ ପୁରୀ ମନ୍ଦିର ଦେଖିଲେ ଆଉ ଆଉ ଗୋଟେ ଦିନ ବି ପୁରୀ ମନ୍ଦିର ଭିତରେ ଏକା ଗୁରୁବାର ଦିନ ଏକା ମୋତେ ମାନେ ସାଧା ଶୁଦ୍ଧ ଖାଇବୁ ବୋଲି କରି ଧନେ ମୋତେ କହିଥିଲେ ଆଉ ସେ ଉଭାନ ହେଇଯାଇଥିଲେ